ହ୍ୟାଲୋ ସାର୍ ନମସ୍କାର ଏଇଟା କ'ଣ ଜଗଦମ୍ବା ରେଷ୍ଟୁରାଣ୍ଟକୁ କଲ୍ ଲାଗିଛି କି ଯଦି ହଁ ତେବେ ମୁଁ ଏହି ରେଷ୍ଟୁରାଣ୍ଟରୁୁ କିଛି ଖାଦ୍ୟ ଅର୍ଡ଼ର କରିଥିଲି ତାହା ଏଯାଏଁ ଆସିନି ହେଲେ ମୁଁ ସେହି ଅର୍ଡ଼ର ସହିତ ଆଉ କିଛି ଯୋଡ଼ିବାକୁ ଚାହୁଁଛି ଯେପରିକି କୋଲ୍ଡ୍ରିଙ୍କସ୍ ଫଲରସ ଘୋଳଦହି ଭଳି ଅନେକ କିଛି ତେଣୁ ମୁଁ ଆପଣଙ୍କୁ ପଚାରିବାକୁ ଚାହିଁଛି ଏ ସମସ୍ତ ଜିନିଷ ବର୍ତ୍ତମାନ ଉପଲବ୍ଧ ଅଛି କି ଯଦି ଉପଲବ୍ଧ ଅଛି ତାହେଲେ ମୁଁ କିଛି ଖାଦ୍ୟ ସହିତ ପାନୀୟ ଜିନିଷ ମଧ୍ୟ ଅର୍ଡ଼ର କରିବି ତେଣୁ ମୁଁ ଆପଣ ସେହି ଜିନିଷର ପ୍ରକୃତ ମୂଲ୍ୟ ମୋତେ କହ କୁହନ୍ତୁ ଯଦି ମୁଁ ସେହି ଜିନିଷର ମୂଲ୍ୟ ଦେଇପାରିବି ତେବେ ମୁଁ ତାହା ଅର୍ଡ଼ର କରିବି ନହେଲେ କିଛି କମ୍ ମାତ୍ରାର ଦ୍ରବ୍ୟ ଅର୍ଡ଼ର କରିବି ଯେପରିକି ଲେମ୍ବୁପାଣି ଫଳରସ ଇତ୍ୟାଦି ତେଣୁ ମୋତେ ଆପଣ ଦୟା ପୂର୍ବକ ତାର ମୂଲ୍ୟ କୁହନ୍ତୁ ଏବଂ ମୁଁ ତାହା ନିଶ୍ଚିତ ଏଡ଼୍ କରିବି ଏବଂ ମୁଁ କେବଳ ଆଉ ଦୁଇଶହ ଟଙ୍କା ମଧ୍ୟରେ କିଛି ପାନୀୟ ଜିନିଷ ଅର୍ଡ଼ର କରିବି ତେଣୁ ଯଦି ଆଉ ଦୁଇଶହ ମଧ୍ୟରେ କୋଲ୍ଡ୍ରିଙ୍କ୍ସ କିମ୍ବା ଘୋଳଦହି କିମ୍ବା ଲସି ଯାହା ବି ଆସିବ ସେଥିରେ ଆଡ଼୍ କରିଦିଅନ୍ତୁ ଟିକିଏ ଶୀଘ୍ର ପହଞ୍ଚାଇବାକୁ ଚେଷ୍ଟା କରିବ ଧନ୍ୟବାଦ ମୋତେ ତୁମର ଏତିକି ସମୟ ଦେଇଥିବାରୁ